ଆମ ଗ୍ରାମରେ ଏକ ଖେଳ ପଡ଼ିଆ ଅଛି ଆମ ଗ୍ରାମରେ ଆମେ ଆମ ଗାଁ ପିଲା ହଉ ଆମ ଗାଁ ପଡ଼ୋଶୀ ପିଲା ହଉ ଆମେ ସକାଳେ ହଉ ସନ୍ଧ୍ୟାବେଳେ ଆମେ ସେ ଖେଳ ପଡ଼ିଆରେ ଆମେ ଖେଳିପାରୁଛୁ ଖେଳିବା ଦ୍ୱାରା ଆମେ ଆମ ଗ୍ରାମ ପଞ୍ଚାୟତ ସ୍ତର ହଉ ବ୍ଲକ ସ୍ତରର ହଉ ଆମେ ଖେଳିବାକୁ ଯାଉଅଛୁ ଖେଳିବା ଦ୍ୱାରା ଆମେ ସବୁ ସବୁଠୁ ଆମେ ଖେଳିକି ଆମେ ଜିତିପାରୁ ଜିତିକି ଆମେ ଆମ ଗ୍ରାମର ଲୋକମାନେ ସବୁଠୁ ଖୁସି ଅନୁରୋଧ କରୁ ଆମେ କେମିତି ଖୁସି ଅନୁମୋଦ କରିବୁ ଖେଳିବା ଦ୍ୱାରା ଆମ ଦେହ ସୁସ୍ଥ ରହିଥାଏ ଆମ ଆମେ ସମସ୍ତେ ଗୋଟେ ସମ୍ମାନ ପାଇଥାଉ ଆମ ବ୍ଲକସ୍ତର ତରଫରୁ ଖେଳି ଆମେ ଜିଲ୍ଲାସ୍ତର ଯାଇ ରାଜ୍ୟସ୍ତର ଖେଳିବାକୁ ଯାଉଛୁ ଆମ ଗ୍ରାମରେ ଯେଉଁ ଖେଳ ପଡ଼ିଆଟା ଅଛି ଆମେ ସେତେବେଳେ ଆମେ ସକାଳେ ଖେଳୁଛୁ ପୁଣି ଆଉ ଚାରିଟା ଓପର ବେଳା ଆମେ ଖେଳୁଛୁ ଦୁଇଟି ଡ୍ୟାମ୍ ଖେଳୁଛି ଖେଳିବା ଦ୍ୱାରା ଆମେ ଆମ ଆମେ ଖେଳୁଛି ଆମ ପୁଣି ଆମ ଆମ ଗାଁ ପିଲାଙ୍କୁ ପୁଣି ଖେଳା ଖେଳି ଆମେ ଖେଳାଉଛୁ ଖେଳିବା ଖେଳିବା ଠୁ ସବୁଠୁ ଆଉ କେଉଁଠି ବି ସୁସ୍ଥ ନାହିଁ ଖେଳିବା ଦ୍ୱାରା ଆମେ ସବୁଠୁ ଶାନ୍ତି ଅନୁଭୂତ ଆମେ କରିପାରୁଛୁ